ଓଡ଼ିଶାର କୃଷି କ୍ଷେତ୍ରରେ ପ୍ରମୁଖ ଧାରା କିମ୍ବା ବିକାଶ ଯାହା ଆମେ ଧ୍ୟାନ ଦେବା ଉଚିତ ଯେମିତି ଯାନ୍ତ୍ରିକକରଣ ଯଥା ଯନ୍ତ୍ର ସାହାଯ୍ୟରେ ଆମେ ଯେମିତି ଜମିର ଉର୍ବରତା ନ ଯେମିତି ନ ନ ସରିବ ସେମିତି ଭାବରେ କରିବା କଥା ଯାହା ଲଙ୍ଗଳ ସାହାଯ୍ୟରେ ଆମେ ଯେମିତି କରୁ ଟ୍ରାକ୍ଟର୍ ଦ୍ୱାରା ସେମିତି ଜଳସେଚନ ଆମେ ଯେଉଁ ଚାଷଟା କରିବା ଭଲ ଭାବରେ ପାଣି ଦେବା ନା ଜହ ଦେବା ନା କମ ଦେବା ତାକୁ ଭଲ ଭାବରେ ଯେତେ ପରିବା ସେତେ ସେଥିପାଇଁ ଗୋଟେ ବୋରିଙ୍ଗ ଆମ ପାଖରେ ଅଛି ତାରୁ ଆମେ ଭଲ ସଦୁପଯୋଗ କରିବା କଥା ଆରୁ ପାଣିର ଅପଚୟ ବେଶୀ କରିବା ଉଚିତ ନୁହେଁ ଜଳର ଯେଉଁ ଜମିରୁ ଆମେ ଚାଷ କରିବା ତା'ର ଉର୍ବରତା କେବେ କମାଇବା ନାହିଁ ତାକୁ ବିଭିନ୍ନ ପ୍ରକାର ସାର ଦେବା ଉଚିତ ଯେମିତି ପଟାସ ସାର ଯେତେବେଳେ ଲାଗିବ ଯେମିତି ଖତ ଆମେ ପରିବେଶ ଉପରେ ଅନୁମାନ କରିବାର୍ କଥା କେଉଁଠିକି ପରିବେଶ ଆମର ଯେଉଁଠି ଅଛି ଆମର ଯେଉଁ ଋତୁ ପରିବର୍ତ୍ତନ ମଧ୍ୟ ହୋଇଥାଏ ସେହିପରି ଭାବରେ ଆମେ ଚାଷ କରିବା ଉଚିତ କେବଳ ଗୋଟିଏ ଚାଷ ନକରି ବିଭିନ୍ନ ପ୍ରକାର ଚାଷ ମଧ୍ୟ କରିବା କଥା ଯାହାଦ୍ୱାରା ବିଭିନ୍ନ ପ୍ରକାର ଚାଷ କରିଲେ ଆମେ ଭଲ ଭାବରେ ରୋଜଗାର ମଧ୍ୟ କରିପାରିବା ଏବଂ ରୋଜଗାର କଲେ ମଧ୍ୟ ଭଲ ଭାବରେ ଚଳିପାରିବା ଯେମିତି ବିଭିନ୍ନ ପ୍ରକାର ଯନ୍ତ୍ରପାତି ଅଛି ତାହାର ସାହାଯ୍ୟ ମଧ୍ୟ ନେଇ ଯେମିତି ଅଧିକରୁ ଅଧିକ ଆମେ ରୋଜଗାର ବି କରିପାରିବା ତା' ଉପରେ ଧ୍ୟାନ ଦେବା କଥା ଏମିତି ବିଭିନ୍ନ ପ୍ରକାର ଜିନିଷ ମଧ୍ୟ ରହିଛି ଯେଉଁଠି ଆମେ ଧ୍ୟାନ ଦେବା ଉଚିତ